ହଁ ଆଜ୍ଞା ହଁ ପାଇପ୍ ଲାଇନ୍ ତ ଯେନ୍ ଏଟା ଇଏ ଲିକେଜ୍ ହଉଛେ ବୁଝିପାରିଲେ କି ନେଇଁ ହଁ ହେତା କାଁ ପ୍ଲମ୍ବର୍ଫ୍ଲମ୍ବର୍ ନାଁ କାଁ କେମତି କରି କରି ବନା କାଁ

ହଁ ଭଲ୍ ପାଇପ୍ ବି ଦରକାର୍ ଯେନ୍ ଏଷ୍ଟ୍ରଲ୍ର ପାଇପ୍ ତ ଭଲ୍ ଷ୍ଟ୍ରଙ୍ଗ୍ ପାଇପ୍ ବି ଥିଲା ଯେ ଲେକିନ୍ ଗୋଟେ ଗୋଟେ ଡ଼ୁପ୍ଲିକେଟ୍ ବି ଆସେ ନାଁ

ପିଲା ଲୋକ୍

ହୁଁ ଆମର୍ ଏଇ ଆଖେପାଖେ ବି ତ ଏନତା ଏମତି ଆଖେପାଖେ ବି ତ ପାଇପ୍ ଯେନ୍ ଯେମତା କି ଭଲ୍ ପ୍ଲମ୍ବର୍ ବି ଷ୍ଟାଣ୍ତାଡ଼୍ ପ୍ଲମ୍ବର୍ ବି ତ ନେଇଁ ନାଁ

ଭଲ୍ ମେକାନିକ୍ଟେ ସବୁ କିଛି ଜାଣିଲା ମେକାନିକ୍ ଗୋଟେ ଆନିକି ଲଗାର୍ ପଡ଼ବା ଆରୁ ସେଟା ଆଜ୍ଞା ଛଅ ଇଞ୍ଚିର ହଏ ହଏ କେମିକାଲ୍ ଅଠା ହଁଏ ହଁଏ

ଭଲ୍ ଜଏଣ୍ଟ୍ କ୍ କରି ଲାଗ୍ବା ହେମତା କଲେ ଆଉ

ଆଉ ଖାଲି ଜଏଣ୍ଟ୍ ଜାଗାରେ ଏଖା ଲିକେଜ୍ ହେଉଛି ବୁଝିପାରିଲେ କି ନେଇଁ

ହଁ ହଁ

ଆମର୍ ହଁ ହେଇଯିବା ବୋଲୁଛି ସେମାନେ ହଁ ଲସ୍ ହୋଇଯିବା ଆଜ୍ଞା ଆଜ୍ଞା ଆଜ୍ଞା ନିଜେ ରହିକି ଜାଗାନେ ଠିକ୍ରେ ଏକା ସେଟାକେ ଦେଖବାର୍ ପଡ଼୍ବା କରବାର୍ ପଡ଼୍ବା

ଠିକ୍ ଅଛେ ହଁ ହଁ

ହଁ ଯଦି ଜଏଣ୍ଟ୍ ଯଦି ଭଲ୍ କରି ନେଇଁ ଥାଏ ହେଲେ ହଁ

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ଠିକ୍ ଠିକ୍ ଠିକ୍ ଅଛି ଆଜ୍ଞା ଧନ୍ୟବାଦ